ଯେତେବେଳେ ମୋ ବାପା ମା' ମାନେ ପାଠ ପଢ଼ୁଥିଲେ ସେତେବେଳେ ପାଠ ପଢ଼ିବାର କିଛି ସୁବିଧା ସୁଯୋଗ ନଥିଲା ଗାଁ ମାନଙ୍କରେ ଚାଟଶାଳୀ କେଉଁ ଗଛ ମୂଳରେ ବସିକି ପାଠ ପଢ଼ୁଥୁଲେ ଘରେବି ବାପା ମା' ପାଠ ପଢ଼େଇବାକୁ ଛୁଆଙ୍କୁ ଛାଡ଼ିବାକୁ ରାଜି ନଥିଲେ କାରଣ ସେଇଠି ସମୟ ସେମାନଙ୍କର ପଳାଉଥିଲା ଘରେ ରହିଲେ କିଛି କାମ ଧନ୍ଦା କଲେ କିଛି ରୋଜଗାର କଲେ ଆମ ପରିବାର ଚଳିବ ସ୍କୁଲ ତ ନଥିଲା ସେଇ ଚାଟଶାଳୀ ସେଇ ଚାଟଶାଳୀକି ଗଲେ ସମୟ ପଳାଉଥିଲା ଛୋଟବେଳୁ ବି ଅଲଗା କାମରେ ପିଲାମାନଙ୍କୁ ପଢ଼ାଉଥିଲେ ମୋ ବାପା ମୋ ବାପାଙ୍କ କଥା ମୁଁ ନିଜେ କହିବି ମାନେ ତାଙ୍କ ବାପା ମାନେ ବାପା ଏତେ ପାଠ ପଢ଼ିବାକୁ ଆଗ୍ରହ ତାଙ୍କର ଥିଲା କିନ୍ତୁ ତାଙ୍କ ବାପା ତାଙ୍କୁ ସ୍କୁଲକୁ ଛାଡ଼ୁନଥିଲେ କାରଣ ତୁ ଘରର ପୁଅ ତୁ ରୋଜଗାର କଲେ ପରିବାର ଚଳିବ କିନ୍ତୁ ତୁ ସ୍କୁଲ ପଳେଇଲେ ସେଇଠି ସମୟ ତୋ'ର ପଳାଇବ ଏଇମିତି ପାଠ ପଢ଼ାରେ ବାପା ବହୁତ କମ ପାଠ ପଢ଼ିଚନ୍ତି କିନ୍ତୁ ସେତିକି ପାଠରେ ସିଏ ବର୍ତ୍ତମାନ ବି ବହୁତ ତାଙ୍କର ଜ୍ଞାନ ଆଉ ବାପା ତା'ପରେ ସେତେବେଳେ ପରିବାରରେ ପାଞ୍ଚ ସାତ ଆଠ ଦଶ ପିଲା ରହୁଥିଲେ ସେମାନଙ୍କର ପ୍ରତିପୋଷଣ କରିବାକୁ ଜଣେ ବାପା ହିଁ ଘର ର ରୋଜଗାର କରୁଥିଲେ ସେତିକରେ ସେ ପାରୁନଥିଲେ ସେଥିପାଇଁ ସେମାନେ ଚାହୁଁଥିଲେ ଘରର ପୁଅମାନେ ହିଁ କିଛି ତାଙ୍କ ସହିତ ରୋଜଗାର କଲେ ପରିବାର ଚଳିବ ଏଇଥିପାଇଁ ତାପରେ ସେତେବେଳେ ବାପା ମା ମାନେ ପିଲାମାନଙ୍କୁ ଠିକରେ ସିଲଟ ଖଡ଼ି ବ୍ୟାଗ ଖଣ୍ଡେ ବି ଦେଇପାରୁନଥିଲେ ଡ୍ରେସ୍ ପିନ୍ଧିବାକୁ ଦେଉନଥିଲେ ଖାଇବାକୁ ଘରେ ନଥିଲା ଆଉ ସେମାନେ ସ୍କୁଲରେ ଯାଇକିରି ବସିକି ସମୟ ପଳେଇଲେ ସେ ଅଭାବଟା ଘରେ ସବୁବେଳେ ଲାଗିକି ରହିଥିବ ସେଇଥିପାଇଁ ସେମାନେ ପାଠ ପଢ଼େଇବାକୁ ଛାଡ଼ୁନଥିଲେ ପିଲାମାନଙ୍କୁ ଯେତେ ଆଗ୍ରହ ଥିଲେବି ସେମାନେ ଯାଇପାରୁନଥିଲେ କିନ୍ତୁ ବର୍ତ୍ତମାନ ଆମ ସମୟରେ ଆମେ ଯେଉଁ ପାଠ ପଢ଼ିଲୁ ଗଭର୍ଣ୍ଣମେଣ୍ଟରୁ ସବୁ ସୁବିଧା ମିଲିଲା ବାପା ମା' ମାନେ ରୋଜଗାର କଲେ ପିଲା ପରିବାର ଛୋଟ ହେଲା ଜଣେ ଦୁଇଜଣ ପିଲା ହେଲେ ସେମାନଙ୍କୁ ସବୁ ସୁବିଧା ମିଳିଲା ଗଭର୍ଣ୍ଣମେଣ୍ଟ ଦେଲା ଖାଇବାକୁ ସାଇକେଲ ଦେଲା ବହିଖାତା ଦେଲା ଡ୍ରେସ ଦେଲା ଜୋତା ଦେଲା ସାଇକେଲ ଦେଲା ଏମିତିକି ଘର ପାଖକୁ ଗାଡ଼ି ଆସିଲା ବି ଗାଡ଼ିରେ ପିଲା ସ୍କୁଲକୁ ଗଲେ ବାପା ମା' ଙ୍କର ରୋଜଗାର ଅନୁସାରେ ସରକାର ବି ସାହାଯ୍ୟ କଲା ସେଇ ହିସାବରେ ଆଉ ଏବେର ପାଠ ଆଗ ଆଗ ପାଠ ଠାରୁ ଏବେର ପିଲାମାନେ ବହୁତ ଉନ୍ନତି କରୁଛନ୍ତି ପାଠରେ ସେଥିମାଇଁ ସେମାନେ ସବୁବେଳେ ସବୁ ପିଲାମାନେ ପାଠ ପଢ଼ିବାକୁ ବେଶି ଆଗ୍ରହ କରୁଚନ୍ତି ଆଗେ ଆଗ୍ରହ ଥିଲେବି ତାଙ୍କର ନଥିଲା ସହଯୋଗ ନଥିଲା ବାପା ମା' ମାନଙ୍କର କିନ୍ତୁ ଏବେ ବାପା ମା' ମାନେ ସବୁଥିରେ ପିଲାମାନଙ୍କୁ ସହଯୋଗ କରୁଛନ୍ତି ଗଭର୍ଣ୍ଣମେଣ୍ଟ ସହଯୋଗ କଲା ସେଇଥିପାଇଁ ପିଲାମାନେ ସବୁବେଳେ ପାଠ ପଢ଼ିବାକୁ ବେଶି ଆଗ୍ରହ କରୁଛନ୍ତି